ଆମ ଓଡ଼ିଶା ଏକ ସମତଳବର୍ତ୍ତୀ ଅଞ୍ଚଳ ଆମ୍ଭେ ଅଧିକରୁ ଅଧିକ କୃଷି କାର୍ଯ୍ୟ କରି ଆମ ରାଜ୍ୟରେ ଆମର ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇଥାଉ ତେଣୁ କରିକିନି ଆମେ ମୁଖ୍ୟତଃ ଆମ କୃଷି କାର୍ଯ୍ୟକୁ ଦୁଇ ପ୍ରକାର ଆମେ କରିଥାଉ ଯାହାକି ଏକ ଉତ୍ପାଦର ଯାହାକି ଆମେ ଗଛ ଲଗାଇ ତାଧିଅରୁ ଫଳ ଅମଳ କରିକିନି ଉତ୍ପାଦନ କରିପାରିଥାଉ ନହେଲେ ଆମେ ପଶୁପାଳନ କରିକିନି ଆମେ ନିଜର କୃଷି କାର୍ଯ୍ୟ କରି ଆମ ଆର୍ଥିକ ଅଭିଭୂତିକୁ ବଢ଼ାଇ ପାରିଥାଉ ପଶୁ ବିଭିନ୍ନ ପଶୁମାନଙ୍କୁ ରଖିବା ଏବଂ ସେମାନଙ୍କର ଚାଷ କାର୍ଯ୍ୟରେ ନିୟୋଜନ କରିବା ଯାହା ଗାଈ ହେଉ କୁକୁଡ଼ା ହେଉ ଘୁଷୁରୀ ହେଉ କିମ୍ବା ଛେଳି ହେଉ ବିଭିନ୍ନ ପଶୁ ସେମାନଙ୍କ ଠାରୁ ଆମେ ବିଭିନ୍ନ ଉତ୍ପାଦନ ପାଇକିନି ତାଙ୍କୁ ବିକ୍ରି କରି ତାଙ୍କ କ୍ଷୀରକୁ ବିକ୍ରି କରି ଆମେ ଆର୍ଥିକ ସହାୟତା କରିପାରିବା ବିଭିନ୍ନ ପଶୁମାନଙ୍କୁ ମଧ୍ୟ ସେହିଭଳି ଠିକ ଭାବେ ଖାଇବାକୁ ଆମେ ଦେଇପାରିବା ଯାହାକି ପଶୁମାନେ ଖାଉଥିବା ଘାସ ନଡ଼ା ଛଣ ବିଭିନ୍ନ ତାଙ୍କୁ ଉପଯୁକ୍ତ ଖାଦ୍ୟ ଦେବା ଏବଂ ତାଙ୍କୁ ଏକ ସ ଏକ ସରସ ସୁନ୍ଦର ସମାଜରେ ଚରିବା ପାଇଁ ଏକ ଉପଲବ୍ଧ ପଡ଼ିଆ ଟି ଆବଶ୍ୟକ ଦବା ଏବଂ ଖରାପ ଜଳବାୟୁ କଠିନ ପାଣିପାଗ ପ୍ଲାଷ୍ଟିକ ଏବଂ ଏସବୁରୁ ତାଙ୍କୁ ଦୂରେଇ ରଖିବା ଯାହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କୌଣସି କା କାରଣରୁ ଅସୁସ୍ଥ ନ ହୋଇପାରନ୍ତି ଖରାପ ପ୍ରଭାବରୁ ତାଙ୍କୁ ଦୂରେଇ ରଖିବା ଉଚିତ ଏତିକି ହେବେ ଆମେ